ଓଡ଼ିଶାରେ ସଂସ୍କୃତି ମୁଖ୍ୟ ଉତ୍ପାଦନ ଗୁଡ଼ିକ ହେଉଛି ନୃତ୍ୟ ଗୀତ ଶିଳ୍ପ ବିଭିନ୍ନ ପ୍ରକାର ଜାତି ଅଛି ଆମେ ନୃତ୍ୟ ଗୀତ କରିବାକୁ ବହୁତ ଭଲ ପାଉ କିନ୍ତୁ ଯେକୌଣସି ନୃତ୍ୟ ଗୀତ ଶିଳ୍ପ କରିବାକୁ ହେଲେ ଆମକୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ ନୃତ୍ୟ ହଉ ବା ଗୀତ ହଉ ଶିଳ୍ପ ହଉ ଯେକୌଣସି ଜିନିଷ ହଉ କରିବା ପାଇଁ ପଡ଼ିଲା ମାନେ କଠିନ ପରିଶ୍ରମ କରିବାକୁ ପଡ଼ିବ ଦିନ ରାତି ଏକ କରି କଠିନ ପରିଶ୍ରମ କଲେ ଆମେ ତାଧିଅରେ ବହୁତ ଲାଭବାନ ହୋଇପାରିବା